ଆଜ୍ଞା ନମସ୍କାର ମୁଁ ନିର୍ମଳ କହୁଛି ଏଟା ଲକ୍ଷ୍ମୀ ଡ୍ରେସ୍ ହାଉସ୍କୁ ଲାଗିଛି ତ ଆଜ୍ଞା ଏ ଆଗକୁ ଲକ୍ଷ୍ମୀ ପୂଜା ଆସୁଛି ଗଜଲକ୍ଷ୍ମୀ ପୂଜା

ହଁ ଆଉ ଆଜ୍ଞା ମୁଁ କ'ଣ କହୁଥିଲିକି ଆପଣଙ୍କ କ'ଣ ମାନେ ରିହାତି ଫିହାତି ଚାଲିଛି ଦୋକାନରେ ଆଜ୍ଞା ଆଉ ମୁଁ କ'ଣ କହୁଥିଲି କି କେତେ କ'ଣ ରିହାତି ରହୁଛି ହଜାର ଟଙ୍କାରେ କିଣିଲେ ହଁ ଦଶ ପ୍ରତିଶତ ମାନେ ଦଶ ପ୍ରତିଶତ ହେଲେ ହଜାର ଟଙ୍କାରେ ଶହେ ଟଙ୍କା ଆପଣ କହୁଛନ୍ତି ଛାଡ ଆଉ ଆଜ୍ଞା ଆଉ ମୁଁ କ'ଣ କହୁଥିଲି କି କୁର୍ତା ଆଜ୍ଞା ଅଛି ମୋ ପାଇଁ ହେବ କୁର୍ତା ହେବ ଆଜ୍ଞା ଆଉ ଝିଅ ପାଇଁ ଝିଅ ପାଇଁ ଆଜ୍ଞା ଆଉ ଆଜ୍ଞା ଝିଅ ପାଇଁ ଝିଅ ପାଇଁ କିଛି ଅଛି ଭଲ ଭେରାଇଟିର ଏବେ ତ ନୂଆ ନୂଆ କିସମର ଏଇ ସାତ ବର୍ଷ ଖଣ୍ଡେ ହେବ ଆଉ ଆଜ୍ଞା ଆଉ ହଉ ଠିକ୍ ଅଛି ଆଜ୍ଞା ମୁଁ କତେବେଳେ ଗୋଟେ ଫାଙ୍କା ହୋଇକି ଆଉ ହଁ ହଁ ଏଇଟା ମୁଁ କହୁଥିଲି କି ସେ ମୋ ମା' ପାଇଁ ସମ୍ବଲପୁରୀ ପାଟ ହେବ କି

ଆଜ୍ଞା ଆଉ ମୁଁ କ'ଣ କହୁଥିଲି ସେଇ ଯେଉଁ ଆମର ଗାମୁଛା ଖୋର୍ଦ୍ଧା ଗାମୁଛା ଖୋର୍ଦ୍ଧା ଗାମୁଛା ଆପଣଙ୍କ ପାଖରେ ଅଛି ନା ସେଇଟା ମୁଁ ଅଲଗା କେଉଁଠୁ ଦେଖିବି ଆଜ୍ଞା ଓହୋ ଆଜ୍ଞା ଠିକ୍ ଠିକ୍ ଆଉ ଆଜ୍ଞା ଆପଣଙ୍କର ଠିକଣାଟା କହିବେ ସେ ଢେଙ୍କାନାଳର କଉ ସାଇଡ୍ କି ଆଜ୍ଞା ଓହୋ ମିନା ବଜାର ରୋଡ଼୍ ଏଇ ଯେଉଁଟା ନୂଆ ଆଜ୍ଞା ଆଜ୍ଞା ଆଜ୍ଞା ଏଇ ଯେଉଁ ଆପଣ ଲେଖିଥିଲେ କି ଦ କୋଡିଏ ହଜାରରୁ ଉର୍ଦ୍ଧ୍ଵ ଟଙ୍କାରେ ଯିଏ ଲୁଗା ପଟା କିଣିବ ତାକୁ ଗୋଟେ କ'ଣ ଲଟ୍ରି କୁପନ୍ ଦେବେ ସେଥିରେ କ'ଣ ଟି ଭି ଆଉ ଗ୍ରାଇଣ୍ଡର୍ ଫ୍ରିଜ୍ ଆଉ ୱାସିଂ ମେସିନ୍ ଏହି ସବୁ ଜିନିଷ ଆଜ୍ଞା ଦେବେ ଏଇଟା କ'ଣ ମାନେ ଲଟ୍ରିଟା ଯଦି ଉଠିଲା ଆପଣ ଦେବେ ହଁ ଆଜ୍ଞା ଆଜ୍ଞା ଆଉ ଏଇଟା ଯେଉଁ ଲକି ଡ୍ରଟା କହୁଛନ୍ତି କରିବି ସେଇଟା ସେ ଢେଙ୍କାନାଲରେ ହେବ ବୋଧେ ଆଜ୍ଞା ନାଇଁ ଆମ ଘର ଆଜ୍ଞା ଭୁବନ ତ ମୁଁ ଏଇଟା ଶୁଣିଲି ଆପଣ ଗୋଟେ କେଉଁଠି ଗୋଟେ

ଆଜ୍ଞା ଫୋନ୍ ଆସିବ ତ ଆପଣ ଫୋନ୍ କରିବେ ତ ଯଦି ଉପହାର ଉଠିଲେ ନା ଫୋନ୍ ହଁ ଫେସିଲିଟି ଅଛି ତା'ହେଲେ ସୁବିଧା ସୁବିଧା ସୁଯୋଗ ଆଜ୍ଞା ଆଉ ପାର୍କିଙ୍ଗ୍ ଅଛି ତ କାହିଁକି ନା କାର୍ଟା ନେଇକି ଗଲେ ପୁଣି ପାର୍କିଙ୍ଗ୍ ନଥିଲେ ଅସୁବିଧା ହେବ ଆଜ୍ଞା ଆଜ୍ଞା ଠିକ୍ ଅଛି ଆଜ୍ଞା ମୁଁ ମୁଁ ଯାଇକି ତା'ହେଲେ ପହଁଚଞ୍ଚିବି ଆଉ ରଖୁଛି ଆଜ୍ଞା